ଆଜ୍ଞା ନମସ୍କାର ହଁ ମୁଁ ଯେଉଁ ଢେଙ୍କାନାଳ ଡିଷ୍ଟ୍ରିକ୍ରୁ କହୁଥିଲି ମୋର ଗୋଟେ ଆପଣଙ୍କର ମୁଁ ଶୁଣିଥିଲି ଯେ ଗାଈ ଫାର୍ମ୍ ଅଛି ଆଉ ମୁଁ ଗୋଟେ ଦୋକାନଟେ ଦେବାକୁ ଚାହୁଁଛି ଆଉ କିଛି କ୍ଷୀର ଛେନା ଏଭଳି କିଣିବାକୁ ଚାହୁଁଛି ତେଣୁ କ'ଣ କେମିତି ଯେଉଁ ରେଟ୍ ଯେଉଁ ଆପଣ ନେଉଛନ୍ତି ସେଇଟା ଟିକିଏ ମହଙ୍ଗା ଟିକିଏ କମ୍ କଲେ ଆମକୁ ଭଲ ହୁଅନ୍ତା ଆଉ ବି ଆମେ ବି ଆପଣଙ୍କ ସହିତ ସବୁବେଳେ ଜିନିଷ କରନ୍ତୁ ଆପଣ ବି ଲାଭବାନ ହୁଅନ୍ତେ ଆମେ ବି କିଛି ଉପକୃତ ହୁଅନ୍ତୁ ସେଥିପାଇଁ ଆଜ୍ଞା ତେଣୁ ଟିକିଏ ଅର୍ଜିନାଲ୍ ଜିନିଷ ଆମ ଦରକାର ପଇସା ଠିକ୍ ନିଅନ୍ତୁ କିଛି ଅସୁବିଧା ନାହିଁ ଆଜ୍ଞା ଆଜ୍ଞା ହଁ ତେଣୁ କରି ଆମକୁ ଦେଲେ ମଧ୍ୟ ଏଇଠୁ ବିଭିନ୍ନପ୍ରକାର ଲୋକ ଅଛନ୍ତି ଇ ଆଉ ବି ମୋର ଦୁଇ ତିନି ଜଣ ସାଙ୍ଗ ବି ଅଛନ୍ତି ଦୂରଦୂରାନ୍ତରରେ ବି ସେମାନେ ବି ଚାହୁଁଛନ୍ତି ନେବା ପାଇଁ ତେଣୁ ଆପଣଙ୍କଠୁ ଅଧିକା ଆକାରେ ବି ଆମେ ନେଇପାରିବୁ ତେଣୁ ଅଧିକା ଆକାରେ ନେଲେ ଆମକୁ ଗାଡ଼ିଭଡ଼ା ଅଧିକ ପଡ଼ିଯାଉଛି ତେଣୁ ଆମେ ଅଧିକା ଆକାରେ ନିଶ୍ଚିତ ଆଣିବୁ ସେଥିପାଇଁ ଟିକିଏ ଆମକୁ ରେଟ୍ କମାଇକି ଦେଲେ ଆମେ ବି ଉପକୃତ ହୁଅନ୍ତୁ ଆଉ ଆମ ପରିବାର ବି ସୁୁଖରେ ଚଳନ୍ତା ଆଉ ଆଜ୍ଞା

ଆଜ୍ଞା ଆମକୁ ଟିକିଏ କମ୍ ରେଟ୍ରେ ଆପଣ ଦେବେ ଆଉ ଆଉ ଟିକିଏ କମାଇବେ ଆପଣ ହେଲା ଯଦି ଆପଣଙ୍କ ମାର୍କେଟ୍ରେ ଯଦି ଆମେ ସେହି ରେଟ୍ରେ ଶହେ ଟଙ୍କାରେ ଆଣିବୁ ତା'ହେଲେ ଲୋକ ଆପଣ କାଇଁ ନେବେ ଆମେ ଯଦି ନବେ ଟଙ୍କା କିି ପଞ୍ଚାନବେ କି ପଞ୍ଚାଶୀ କି ଅଶୀ ବିକି ପାରିଲୁ ସେହି କ୍ଷୀରକୁ ବା ସେହି ଛେନାକୁ ଲୋକ ଆମଠୁ ନିଶ୍ଚିତ ନେବେ ନା ଆଉ କଥା ହେଉଛି ଏତିକି ତେଣୁ ଆପଣଙ୍କ ନମ୍ବର୍ ତ ଏଇ ରହିଲା ତେଣୁ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ ତା'ହେଲେ ଫାଷ୍ଟ୍ ଟାଇମ୍ ଆମେ କିଛି ଆଜ୍ଞା

ନା ସାର୍ ନିଶ୍ଚିତ ପଇସା ତ ଅଧିକ ରହିଲେ ଭଲ କିଛି ଅସୁବିଧା ନାହିଁ କିନ୍ତୁ ଅର୍ଜିନାଲ୍ କିନ୍ତୁ ଅର୍ଜିନାଲ୍ ଜିନିଷରେ କିଛି ଯଦି ମାର୍ଜିିନ୍ ରୁହେ ତା ଲୋକମାନେ ଯେତେ ପ୍ରତି ଆକୃଷ୍ଟ ହେବେ ଯେଉଁ ଆଜ୍ଞା